ଆଜ୍ଞା ଏଟା ଜୟ ପ୍ରକାଶ କିରାନା ଦୋକାନ ଲାଗିଛି ହଁ ହଁ ଆଜ୍ଞା ଇଏ ଅରୁଆ ଚାଉଳ ପ୍ୟାକେଟ୍ଟା ଆଉ ଉଷୁନା ଚାଉଳ ପ୍ୟାକେଟ୍ଟା କେତେ କ'ଣ ପଡ଼ୁଛି ରେଟ୍ଟା

ହୁଁ ଆଜ୍ଞା ପ୍ୟାକେଟ୍ ସେ ପ୍ୟାକେଟ୍ କେତେ କେଜି ଚାଉଳ ଥାଉଛି ପଚିଶ କେଜି ମାନେ ପ୍ୟାକେଟ୍ଟା ତ ପଚିଶ କେଜି ଦାମ୍ କେତେ ପଡ଼ୁଛି ହଁ କମ୍ ଟା କେତେ ହାଇ ହାଇ'ଟା କେତେ ପଡ଼ୁଛି ହଁ ହଜାର ଉପରେ ଆଉ ଏଇଟା ଉଷୁନା ଦାନା ନା ଅରୁଆ ର ହଁ ଅରୁଆ ସେମ୍ ରେଟ୍ କି ହଁ ହଁ ଅର୍ଣ୍ଣ ର ରେଟ୍'ଟା କ'ଣ ବଢ଼େଇକି ନା କହୁଛନ୍ତି ଟଙ୍କାଟି ଲେଖା ବେଶୀ କହୁଛନ୍ତି ହଁ ହଁ ହଁ ଆଜ୍ଞା ରାୟପୁରରୁ ଟ୍ରାନ୍ସପୋର୍ଟଂ ଆସୁନି ତ ଏଇଟା ମାଲକାନଗିରି ରୁ ଟ୍ରାନ୍ସପୋର୍ଟ ଥାର୍ଟି ଏଇଟ୍ ଆଇବ ତ ଏଇଟା କେତେ ରେଟ୍ ପଡ଼ିବ ଆଜ୍ଞା

ଗାଡ଼ି ବା ଲାଗୁଛି ଆଉ ସେ ଯାହା ହଉ ଆମ ଦଶ ପାଞ୍ଚ ଦଶ ପନ୍ଦର ପନ୍ଦର ପ୍ୟାକେଟ୍ର ଦାମ୍ କେତେ ପଡ଼ୁଛି ଆଜ୍ଞା ହଁ ସେକେଣ୍ଡ୍ ହଁ ସେକେଣ୍ଡ୍ କ୍ଵାଲିଟି ଦଶ ପ୍ୟାକେଟ୍ ଆଉ ଫାର୍ଷ୍ଟ କ୍ୱାଲିଟି ପାଞ୍ଚ ପ୍ୟାକେଟ୍ ଚଉଦ ପନ୍ଦର ହଜାର ଆଜ୍ଞା ସେ ମିଲ୍ମେକର୍ ପ୍ୟାକେଟ୍ଟା କେତେ ପଡ଼ୁଛି

ହଁ ନାଇ ନାଇ ଏଇଟା ଟିକେ ମିଡ଼ିଅମ୍ ସେକେଣ୍ଡ୍ କ୍ଵାଲିଟି ଦରକାର ଚୋବିଶ ଶହ ପଚିଶଶହ

ଆଜ୍ଞା ସେ ଭଲ ହରଡ଼ ଡାଲି ଅଛି ସେଇଟା କେତେ ପଡ଼ୁଛି ଆଜ୍ଞା ନବେ ଟଙ୍କା କିଲୋ ଆଜ୍ଞା ସେ ଡାଲିଆ ଦୋକାନରେ ପଞ୍ଚାଅଶୀ ବୋଲୁଥିଲେ ତମେ କାନ୍ଯେ ନବେ ଟଙ୍କା କହୁଛ କ'ଣ ଏତେ ରେଟ୍ କହିଲେ ମୁଁ କେମିତି ନେବି ଏତେ ଟଙ୍କା ସାମାନ ନେବ ଟିକେ କମ୍ କମ୍ କରିକିନା କହିଲେ ହେବନି ହଁ ହଁ ହରଡ଼ ଡାଲି ତ ନା ଅଲ୍ଗା କିଛି ଡାଲି ମିକ୍ସିଂ ଡାଲି ଭେଜାଲ୍ ଡାଲି

ଆଉ କ'ଣ ଏଟା ପଞ୍ଚାଅଶୀ ଟଙ୍କାରେ ପଠେଇବେ ହଁ ସେଇଟା ଗୋଟେ ହଁ ସେଇଟା ଗୋଟେ ତିନି ଚାରି ପ୍ୟାକେଟ୍ ପଠେଇ ଦିଅନ୍ତୁ ଆଉ ଭଲ ତେଲ ଡ଼ବା କେତେ ପଡ଼ୁଛି ନାଇ ନାଇ ଡ଼ବା ହଁ ଡ଼ବା ଡ଼ବା ନା ନା ଏଟା ଫ୍ରିଡ଼ମ୍ ତେଲଟା ଫ୍ରିଡ଼ମ୍ ଫ୍ରିଡ଼ମ୍ ସୂର୍ଯ୍ୟମୂଖୀ ଉଣେଇଶହ ପଚାଶ ଅଠରଶହ ପଚାଶ ଟଙ୍କା ବାଲା କହୁଥିଲ ଆଉ ଶହେ ଟଙ୍କା ଆର୍ ବଢ଼େଇଦେଲ କି ଏ ବଢ଼େଇ କ'ଣ ଇଲେକ୍ସନ୍ ଟାଇମ୍ ବୋଲି ବଢ଼େଇ ଦେଇଛନ୍ତି ନା କ'ଣ ସେମାନେ ସବୁ

ହଁ ଏତେ ଜିନିଷ ରେଟ୍ ସରକାର ଇଲେକ୍ସନ୍ କର ପବ୍ଲିକ୍ଟା ଆମଠୁ ଜିକେଇବ ଦୋକାନବାଲା ସବୁ ଆମଠୁ ପଇସା ଜିକେଇ ଦେବ କ'ଣ ହଁ କେବେ ପଠେଇବେ କେବେ କାଲି ପଠେଇ ଦିଅନ୍ତୁ ମୁଁ ପଇସା ଫୋନ୍ ପେ ରେ ପଠେଇ ଦେଉଛି ହଁ ହିସାବ କରି କୁହନ୍ତୁ ହଁ ଧନ୍ୟବାଦ ରହିଲି ଆଜ୍ଞା